ମୁଁ ରୋଷେଇ ଘରେ ପ୍ରତ୍ୟକ ଦିନ ରୋଷେଇ କରେ ଆମ ଆମର ଘର ହେଉଛି ବଡ଼ ପରିବାର ଆଉ ପ୍ରତ୍ୟକ ଲୋକ ମୋତେ ସବୁବେଳେ ସମୟ ବି ଦିଅନ୍ତି ଆଉ ସବୁ କାମରେ ବି ସାହାଯ୍ୟ କରନ୍ତି ଆଉ ରୋଷେଇରେ ବି ମୋତେ ସାହାଯ୍ୟ କରନ୍ତି ସମସ୍ତେ ମିଳି ମିଶି ଆମେ ରୋଷେଇ କରୁ ଆଉ ସମସ୍ତଙ୍କର ମନ ପସନ୍ଦରେ ମୁଁ ରୋଷେଇ କରେ ଆଉ ଯାହା ବି ଜିନିଷ ନାହିଁ ରୋଷେଇ ଜିନିଷ ମୁଁ ଆମ ପରିବାରରେ ସମସ୍ତଙ୍କୁ କୁହେ ରୋଷେଇ ଘରେ ଆଉ ସବୁ ଜିନିଷ ଆସେ ଆଉ ସମସ୍ତଙ୍କ ମନପସନ୍ଦରେ ମୁଁ ରୋଷେଇ କରେ ଆଉ ସମସ୍ତେ ଲୋକ ସେଇଥିପାଇଁ ଆମ ପରିବାରରେ ମୋତେ ଭଲ ପାଆନ୍ତି ଏବଂ ରୋଷେଇ ବାସ କରିକି ଆମେ ସମସ୍ତେ ମିଳି ମିଶି ଏକାଠି ହୋଇ ଖାଉ ଆଉ ରୋଷେଇ ଘରେ ଆଜି କଣ ହେବ ନ ହେବ ସେ କଥା ବି ସେହିଠାରେ ଆଲୋଚନା କରାଯାଏ ଆଉ ରୋଷେଇ ଘରକୁ କେମିତି ଡେଭେଲପମେଣ୍ଟ କରିବା ସେ ବିଷୟରେ ବି ସେହିଠାରେ ଆଲୋଚନା କରିକି ସମସ୍ତଙ୍କୁ ମୁଁ ଜଣାଏ ଆଉ କୁହେ ଆଉ ସମସ୍ତଙ୍କର ଚିନ୍ତାଧାରାକୁ ନେଇକି ଆମେ ରୋଷେଇ ବାସ କରିଥାଇକି ସମସ୍ତେ ମିଳି ମିଶି ଖାଇଥାଉ ଆଉ କରିଥାଉ